ବଜାରକୁ ଯାଇଥିଲି ସେଇଠି ଦେଖିଲି ଫେୟାର୍ ଆଣ୍ଡ ଲଭଲି ଫେସ କ୍ରିମ୍ ସମସ୍ତେ ଦୋକାନୀ କହିଲା କହିଲା ନେଲେ ଭଲ ଯେଉଁ ମୁହଁ ଗୋରା ରହିବ ଆଉ ସେଇଠିବି ଅନ୍ୟମାନେ ନେଉଥିଲେ କହିଲେ ଦିଦି ନିଅ ଏଇଟା ବ୍ୟବହାର କର ଭଲ ଲାଗିବ ଖରାକୁ ଗଲେ ଏତେ ଖରାକୁ କିଛି ତାର ଖରାପ ମାନେ କିଛି ଉଠିବନି ବ୍ରଣ ଆଉ ତମେ ନେଇକି ବ୍ୟବହାର କର ବ୍ୟବହାର ଆଣିକି ମୁଁ ବ୍ୟବହାର କରୁଛି ଦେଖିବା କ'ଣ ହେଉଛି ଆଉ